ଆମର ଗୋଟେ ଜାଗାରେ ଆମର ପାଠାଗାର ରହିଅଛି ସେଇ ପାଠାଗାରରେ ପ୍ରାୟ ବହୁତ ଲୋକ ଆସି ବହି ପଢ଼ନ୍ତି ସେଠି ମୁଁ ମଧ୍ୟ ସେଇ ଜାଗାରେ ଯାଇକି ପେପର୍ ମଧ୍ୟ ପଢ଼େ ଏବଂ ମୋର ନିଜର ଗୋଟିଏ ପୁସ୍ତକ ରହିଛି ସେ ପାଠାଗାର ଯାଇକି ମୁଁ ପଢ଼ାପଢ଼ି କରେ ପେପର୍ ମାଧ୍ୟମରେ ବିଭିନ୍ନ ପ୍ରକାର ଆମେ ପଢ଼ିଥାଉ ଦେଶ ବିଦେଶର ଖବର ମଧ୍ୟ ଆମେ ଜାଣିବାକୁ ପାଇଥାଉ ଏବଂ ସେଠି ଯିବା ଯିବା ପାଇଁ ଆମର କୌଣସି ପ୍ରକାର ମାନେ ଖର୍ଚ୍ଚ ପଡ଼େ ନାହିଁ ଯାଇକି ଆମେ ବସିଲୁ ବସି ବିଭିନ୍ନ ପ୍ରକାର ଲୋକ ଆସି ସେଠି ବସିକି ଆଲୋଚନା କରିକି ସେ ପାଠାଗାରରେ ଖବରକାଗଜ ମଧ୍ୟ ପଢ଼ନ୍ତି ଏବଂ ପ୍ରତ୍ୟେକ ଲୋକ ଆସି ସେଠି ବସିଲେ ଆମେ ବିଭିନ୍ନ ପ୍ରକାର ଦେଶ ବିଦେଶର ଜିନିଷ ଆମେ ଜାଣିପାରିଥାଉ ପେପର୍ ଆସେ ପେପର୍ରେ ବି ଆମର ଏଇ ପାଠାଗାର ସେଠି ସମସ୍ତେ ବସିକି ପଢ଼ନ୍ତି ଯଦି ଆମେ ଜାଣିବାକୁ ଚାହୁଁ ଯେ ସେଇ ଜାଗାରେ ଆମେ ବସିଲେ ଆମର ତ ବୟସ ହେଲାଣି ଆମର ସମୟ ଗଲାଣି ତେଣୁ ଆମେ ସେଠି ଆଲୋଚନା କରି ଦେଶ ବିଦେଶରୁ ଖବର ମଧ୍ୟ ବିଭିନ୍ନ ପ୍ରକାର ଆମେ ଜାଣିପାରିଥାଉ ତେଣୁ ଆମେ ସେଠିକି ଗଲେ ଆମର ବହୁ ପ୍ରକାର ଲୋକ ଆସନ୍ତି ଆସିକି ସେଠି ପେପର୍ ଦେଖି କିମ୍ବା ଖବରକାଗଜ ଦେଖି ଲୋକମାନେ ବସନ୍ତି ବସିକି ଆଲୋଚନା କରନ୍ତି ଯେ ଏଇ ଜାଗାରେ ସେଇ ଜିନିଷ ହେଲା ଦେଶ ବିଦେଶର ଖବର ମଧ୍ୟ ଆମେ ଜାଣିପାରିଥାଉ ତେଣୁ ଆମେ ବିଭିନ୍ନ ପ୍ରକାର ଲୋକମାନେ ଯାଇକି ଆଲୋଚନା କରିକି ଦେଶ ବିଦେଶର ବୈଜ୍ଞାନିକ ମାନଙ୍କର ଖବର ବା ଲୋକମାନେ କେମିତି ଚଳାଚଳ କରୁଛନ୍ତି କୃଷକ ମାନେ କେମିତି କିସ କରୁଛନ୍ତି ସବୁପ୍ରକାର ଜିନିଷ ସେଠି ବାହାରେ ତ ସେଇ ପେପର୍ ମାଧ୍ୟମରେ ଆମେ ପଢ଼ିକି ଜାଣିପାରିଥାଉ ଯେ ଆମର ଏଠି ମୟୂରଭଞ୍ଜରେ ଚାଷୀ ବେଶୀ ଏବଂ ଲୋକମାନେ ଭଲ ଚାଷ କରିକି ଭଲ ରୋଜଗାର ମଧ୍ୟ ଏଠି କରିପାରୁଛନ୍ତି ସେ ବିଷୟରେ ବି ମଧ୍ୟ ସେ ପେପର୍ରେ ମାଧ୍ୟମରେ ଥାଏ ଏବଂ ସେଇ ଲାଇବ୍ରେରୀରେ ଆମେ ମୋ ନିଜର ଗୋଟେ କାର୍ଡ଼ ମଧ୍ୟ ରହିଛି ସେ କାର୍ଡ଼ ମଧ୍ୟ ମୋତେ ଦେଇଛନ୍ତି ମୁଁ ଯାଇକି ସେଠି ବସି ବସିବା ସହିତ ଲୋକମାନଙ୍କର ବି ମଧ୍ୟ ସେ ଭଳିଆ କାର୍ଡ଼ କରାଯାଇଛି ପ୍ରତ୍ୟେକ ଲୋକଙ୍କର ସେ ଯୋଉମାନେ ଇଚ୍ଛୁକ ଲୋକମାନେ ସେମାନେ ମଧ୍ୟ ସେ କାର୍ଡ଼ କରିପାରିଥାନ୍ତି